ହ୍ୟାଲୋ ହଁ ସାର୍ ମୁଁ ଏବେ ବର୍ତ୍ତମାନ ଗୋଟେ ଅର୍ଡ଼ର୍ଟେ ନେଇଥିଲି ଆପଣଙ୍କ ସ୍ୱିଗିରୁ ସରି ମୋର ସେ ଠିକଣାଟା ଭୁଲ୍ ହେଇଯାଇଛି ଯାହା ଫଳରେ ସେଇ ଆଜ୍ଞା ସେଇ ନୂଆ ଠିକଣାଟିକୁ ଦୟାକରି ଆପଣ ଲେଖନ୍ତୁ ମୋ ପୁରୁଣା ଠିକଣା ଥିଲା ମିଶନ୍ କମ୍ପାଉଣ୍ଡ ବିଷମ କଟକ ଏକ ବାଇ ଛଅ ସାନ ରୁଟ୍ ବିଷମ କଟକ କିନ୍ତୁ ନୂଆ ଠିକଣାଟି ହେଲା ସାର୍ ସାନ ଷ୍ଟ୍ରିଟ୍ ବିଷମ କଟକ ବିଷମ କଟକ ଡିଷ୍ଟ ରାୟଗଡ଼ା ଓଡ଼ିଶା ପିନ୍କୋଡ଼୍ ନମ୍ବର୍ ହେଉଛି ସାର୍ ଆଜ୍ଞା ଦୟାକରି ଲେଖିନେବେ